ମୁଖ୍ୟତଃ ଗୀତ ଗାଇବା ସମୟରେ ଆମର କଣ୍ଠ ତାଳ ସ୍ୱର ସୁନ୍ଦର ହେବା ଦରକାର ଏବଂ ସାରେଗାମାପା ଆମର ଜାତୀୟ ସଙ୍ଗୀତର ସ୍ୱରରେ ଗୀତ ଗାଇଲେ ଗୀତଟି ବହୁତ ସୁନ୍ଦର ହୋଇଥାଏ